ହ୍ୟାଲୋ ଆଜ୍ଞା ସାତଶହ ଟଙ୍କା ମାଉସୀ ବାସନ୍ତ ଶାଢ଼ୀ ଛଅଶହ ପଚାଶ କଟାକୁଟି କହିଲେ ମାଉସୀ ଆପଣ ଦେଖନ୍ତୁ ଆପଣଙ୍କୁ ତ ପୁରା କିଣା ରେଟ୍ ଦେଉଛି ଚିହ୍ନା ଲୋକ ବୋଲି ଆପଣଙ୍କୁ କିଣା ରେଟ୍ ମୁଁ ଦେଉଛି ବୁଝିଲ କିି ଲାଭ କିଛି ନାହିଁ ଆମେ କିଛି ଲାଭ ପାଉନୁ ଦଶ ଖଣ୍ଡେ ଯେ ମାଉସୀ ଆମେ ତ ମୁଁ ସବୁକୁ ମୁଣ୍ଡେ ମୁଣ୍ଡେ ପୁରା ଦେଲୁ ଦେଉଛି କିଣା ରେଟ୍ରେ ଚିହ୍ହା ଲୋକ ବୋଲିକି ଆଉ କେତେ କାଟିବି କୁହନ୍ତୁ ଅ ହୋ

ହଁ ଯେ ମାଉସୀ ପୁରା କିଣା ରେଟ୍ କହିଲି ପା ଆପଣଙ୍କୁ ଏଇୟା ମାନେ ସବୁଦିନିଆ ଆ ଗ୍ରାହକ ବୋଲି ତ ଆପଣଙ୍କୁ ପୁରା ମୁଣ୍ଡେ ମୁଣ୍ଡେ ମୁଁ ଦେଉଛି ମୁଣ୍ଡେ ମୁଣ୍ଡେ ରେଟ୍ କହିଲି ଯଦି ବଢ଼େଇକି କହିଥାନ୍ତି ଆପଣଙ୍କୁ ପୁଣି ସେଇ ସେତିକିରେ ମାନେ କିଣା ରେଟ୍ ପଡ଼ିଥାନ୍ତା ଆପଣଙ୍କୁ ବୁଝିଲ କିି ନାଇଁ ମୁଁ ଆଠଶହ କହିଥାନ୍ତି ଆପଣ ପୁଣି ସାତଶହରେ ନେଇଥାନ୍ତେ ନା ନାଇଁ କହିଲେ ଏ ମାଉସୀ କେଉଁଠି ମିଳୁଛି କେଉଁ ଦୋକାନରେ ମିଳୁଛି କହିଲେ ଏବେ ପରା ସବୁ ରେଟ୍ ଆମକୁ ତ କିଣା ରେଟ୍ ପଡ଼ିଯାଉଛି ଆପଣଙ୍କୁ ଆମେ କେମିତି ହେତିକିରେ ଦେଇଦେବୁ କୁହନ୍ତୁ ହଁ କି ସେତିକିରେ ଯଦି ସେମାନେ ଦେଇଦେବେ ମାଉସୀ ତାଙ୍କ ଦୋକାନ ଗୁଡ଼ାକ ମୁଁ କିଣି ପକେଇବି ବୁଝିଲେ କି ମୁଁ କିଣା ରେଟ୍ରେ ପରା ଆପଣଙ୍କୁ ଦେଉଛି ମୋ ଭଳିଆ ଜିନିଷ ଆପଣ କେଉଁ ଦୋକାନ ଦେଇ ପାରୋଷ୍ଟ କେହି ପାଇବେନି ହଉ ଆପଣ ବାଛନ୍ତୁ ନା ରେଟ୍ ବାଟ କ'ଣ ଏବେଠୁ ପଚାରୁନ୍ତି ଆପଣ ଭଲ ଭଲ ଜିନିଷ ଟିକେ ବାଛନ୍ତୁ ପିଲାଙ୍କ ପାଇଁ ନେବେ ସମସ୍ତଙ୍କ ପାଇଁନେ ଦେଖିକି ଦେବା ଆପଣଙ୍କୁ ଆଉ ଯେତିକି ରେଟ୍ଟା ଆପଣଙ୍କୁ କହିଲି ଚିହ୍ନା ଲୋକ ବୋଲି ବାରଶହରୁ ସେପଟେ ମାଉସୀ ଆଉ ଆପଣ କେତେ ହଜାର ଟଙ୍କିଆ ନେବେ ତିନି ହଜାର ଚାରି ହଜାର ଛଅ ହଜାର ଦଶ ହଜାର ଯାକ ଅଛି ଆପଣ କେଉଁ କ୍ୱାଲିଟି ଶାଢ଼ୀ ନେବେ କୁହନ୍ତୁ ଖାଲି ସେଇ ଅନୁସାରେ ଦେଖେଇବେ ଆମ ପିଲାମାନେ ହଉ ହଉ ତା'ହେଲେ ଡିସକାଉଣ୍ଟ କରିବା ଆଉ ଆପଣ ଯଦି ନେବେ ଏତେ ଜିନିଷ ତା'ହେଲେ ଡିସକାଉଣ୍ଟ ଆଉ କରିବିନି କି ଆଉ କରିବିନା ଆଉ ହଉ କରିବା ନା ଆଉ ଆପଣ ଚିହ୍ନା ଲୋକମାନେ କେମିତି କରିବୁନି ଆମ ଦୋକାନରୁ ଯେଉଁ ପ୍ରଫିଟଟା ପାଇବେ ମାଉସୀ ଆଉା ଦୋକାନରୁ ପାଇବେନି ବୁଝିଲେ କି ଆମର ତ ଦୋକାନ ସେଇ ଆଠଟା ନଅଟାରୁ ଖୋଲା ହେଉଛି ଆଉ ରାତି ଯାକରେ ଆଉ ଆପଣ ଯେତେବେଳେ ବି ଆସିପାରିବେ ଏଇନା ତ ପୂଜା ଲକ୍ଷ୍ମୀ ପୂଜା ସରିଲାଣି ଦଶହରା ଲକ୍ଷ୍ମୀ ପୂଜା ସବୁ ସରିଲାଣି କିନ୍ତୁ ପ୍ରଥମାଷ୍ଟମୀ ପାଇଁ ଅଛି ଡିସକାଉଣ୍ଟ ଟ୍ୱେଣ୍ଟି ପରସେଣ୍ଟ ହଉ ଆସିକି ବୁଲିକି ଯିବେ ଆଉ ଭଲ ଭଲ ଭଲ ମାଲ ଆସିଛି ମାଉସୀ ନୂଆ ନୂଆ ମାଲ୍ ସବୁ ଆସିିଛି ହଉ ଆସିକି ଯିବା ଦେଖିକି ନେଇକି ଯିବା ଆପଣଙ୍କୁ ଟିକେ ଦେବି କାଟିକୁୁଟାକିି ଆଉ କ'ଣ ପୁରୁଣା ଲୋକ ଆଉ ଦେବିନି କିି ଆଉ ହଁ ହଁ ହଁ ଆପଣ ପାରସ ଚନ୍ଦ୍ରିକା ହେ କି ଆଉ କୌଣସି ଦୋକାନରେ ବି ପାଇବେନି ବୁଝିଲ କି